ହ୍ୟାଲୋ ମା ମଙ୍ଗଳା ଟ୍ରାଭେଲରୁ କହୁଛନ୍ତି କି ମୁଁ ଲିଲି ମାହାନା କହୁଛି ଗାଡ଼ି କିଛି ଅଛି କି ମୋର ରାତ୍ରି ବାରଟାରେ ଫ୍ଲାଇଟ୍ ଅଛି ଦିଲ୍ଲୀ ଯିବା ଦିଲ୍ଲୀ ଯିବାର ଅଛି ମୋତେ ରାତି ଦଶଟା ସୁଦ୍ଧା ଜଟଣିରୁ ନେଇ ବାରଟା ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବାର ଅଛି ତେଣୁ ଟିକେ ଦୟାକରି ଆସନ୍ତୁ